ମୁଁ ପ୍ରାୟତଃ ବସ୍ରେ ବହୁତ ଜାଗାକୁ ଆମର ଓଡ଼ିଶାରେ ଯାତ୍ରା କରିଛି କାରଣ ନେଟ୍ୱାର୍କ ମାର୍କେଟିଙ୍ଗ୍ରେ ମୁଁ ଥିବାରୁ ବହୁତ ସଭା ମିଟିଂ ଯିବା ପାଇଁ ମୋତେ ରାତ୍ରି ଯାତାୟତ ବସ୍ ମୁଁ ଧରେ ରାତ୍ରିରେ ଯେଉଁ ବସ୍ ଯାଏ ପ୍ରାୟତଃ ରାତିରେ ମୋତେ ନିଦ ହୁଏନି ମୁଁ ତାଙ୍କ ଡ୍ରାଇଭର୍ର ଯେଉଁ କେବନ୍ ଅଛି ସେ କେବିନ୍ରେ ଆସିକିରି ବସେ ତ ମୁଁ ଭାବେ ଡ୍ରାଇଭର୍ଙ୍କର ସିଟ୍ ଅତି ଛୋଟ ଆଉ ଝରକାଟି ବି ବହୁତ ଛୋଟ ଏବଂ ଯେଉଁ ତାଙ୍କର କ୍ୟାରିୟର୍ ବି ବହୁ ସଫା ନଥାଏ ଏବଂ ଇଞ୍ଜନ୍ ସେ ପାଖୁରୁ ଥାଏ ଇଞ୍ଜିିନ୍ରୁ ଗରମ ହାୱ ବି ଆସିଥାଏ ମୁଁ ଭାବେ ଆମକୁ ଅତି ଭଲ ସିଟ୍ ଭଲ ପୁସ୍ ଓ ପୁସ୍ବ୍ୟାକ୍ ସିଟ୍ ଥାଇ ମଧ୍ୟ ଆମକୁ ବହୁତ ବିଜାର ଲାଗେ ଯେ ଏ ସିଟ୍ରେ ବେଶୀ ସମୟ ବସିଲେ ଆମକୁ ବିଜାର ଲାଗେ ଜଣେ ଡ୍ରାଇଭର୍ ଭାଇ ସେ ଛୋଟ ତା'ର ସିଟ୍ ଏତେ ବି ଗଦି ନଥାଏ ଖାଲି କିଛି ସିଟ୍ରେ ଅଳ୍ପ ଟିକେ କ'ଣ ଗଦି ଥାଏ ନହେଲେ ଏତେ ବି ଗଦି ନାଁଏ ଛୋଟ ସିଟ୍ ସେ ତା'ର ପାରିଶ୍ରମିକ ଯ ବା ଯେଉଁ ଯାତ୍ରୀ ଭାଇ ବସ୍ଟି ଚଳାଚଳ କରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଜାଗାରେ ନେଇକିରି ପହଞ୍ଚେ ମୁଁ ଯା ଡ୍ରାଇଭର୍ ଭାଇଙ୍କର ଯାହା କିଛି ତାଙ୍କର ଯେଉଁ କ୍ୟାବିିନ୍ରେ ସବୁ କଳନା କଲି ଦେଖିଲି ଡ୍ରାଇଭର୍ ଭାଇ ଆମକୁ ଯାତ୍ରୀବାହୀ ବସ୍ ଭାବେ ଯେଉଁ ଚାଳ କରି ଭଲ ଜାଗାରେ ପହଞ୍ଚାନ୍ତି